ପ୍ରଥମତଃ ମୁଁ ଚାହିଁବି କି ମୋ କାର୍ଯ୍ୟ କ୍ଷେତ୍ରରେ ଯେକୌଣସି ବି ବିବାଦ ନ ଆସୁ ଯଦି ବି କିଛି ଆସେ ତ ମୁଁ ମୋ ଉପର ଅଫିସରଙ୍କ ପରାମର୍ଶ ନେବି ଓ ମୋ ସହକର୍ମୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବି କି କଣ ତାଙ୍କର ଅସୁବିଧାଟା କଣ କଣ ହେଉଛି ଓ ଏହାର ସମାଧାନର ବାଟ ଖୋଜିବି ଏହିସବୁ ଭାବରେ ମୁଁ ମୋ କାର୍ଯ୍ୟ କ୍ଷେତ୍ରରେ ପଳି ପରିଚାଳନା